ହ୍ୟାଲୋ ଆପଣ ଲାଲବାଗ୍ ଥାନାରୁ କହୁଛନ୍ତି ଆଜ୍ଞା ମୁଁ ଆପଣଙ୍କୁ ଗୋଟେ କମ୍ପ୍ଲେନ୍ ଦେଇକି ଆସିଥିଲି ମୁଁ ବାଦାମବାଡ଼ିରୁ ଫେରିଲା ବେଳେ ଅଟୋରେ ଗୋଟେ ମୋର ବ୍ୟାଗ୍ଟେ ହଜିଯାଇଛି ତା ଦେହରେ ମୋର ସବୁ ସୁନା ଗହଣା ଝିଅ ବାହାଘର ପାଇଁ ରଖିଥିଲି ଆଉ ମୋର ସବୁ ଅରିଜିନାଲ୍ ଡକ୍ୟୁମେଣ୍ଟସ୍ ସେଗୁଡ଼ାକ ବି ସବୁ ଥିଲା ପାଞ୍ଚ ହଜାର ଟଙ୍କା ବି ଥିଲା ଆପଣ ସେ କମ୍ପ୍ଲେନ୍ଟା ପାଇଛନ୍ତି ତ

ବ୍ୟାଗ୍ରେ ମୋ ଝିଅ ବାହାଘର ପାଇଁ ସବୁ ସୁନା ଗହଣା ରଖିଥିଲି ଆଉ ପାଞ୍ଚ ହଜାର ଟଙ୍କା ଥିଲା ଆଉ ସବୁ ମୋର ଅରିଜିନାଲ୍ ଡକ୍ୟୁମେଣ୍ଟସ୍ ସବୁ ଥିଲା ଆଉ ସେ ମାନେ ମୋ ଝିଅ ଯଦି ମୋ ସୁନା ଗହଣା ଯଦି ମୁଁ ନ ପାଇଲି ତା'ହେଲେ ମୋ ଝିଅର ବାହାଘର ବନ୍ଦ ହେଇଯିବ ଅରିଜିନାଲ ଡକ୍ୟୁମେଣ୍ଟସ୍ ହଜିଗଲେ ବି ମୁଁ ହଇରାଣ ହେଇଯିବି ଅଟୋର ନମ୍ବର ନାହିଁ ସାର୍ ଆ ମୁଁ ପାସେଞ୍ଜର ଅଟୋରେ ବସିକି ଆସୁଥିଲି ହଠାତ୍ ବାଦାମବାଡ଼ିରୁ ଉଠିକି ଆସିଲି ଆଉ କେଉଁଠୁ ବ୍ୟାଗ୍ଟା କେଉଁଠି ଛାଡ଼ିଦେଇଛି କି ଚୋରି ହେଇଯାଇଛି ଅଟୋ ଦେହରୁ ମୁଁ ଜାଣିପାରିଲିନି ମୁଁ ଘରେ ଆସିକି ଖୋଜିଲା ବେଳକୁ ବ୍ୟାଗ୍ ନାହିଁ ଆଜ୍ଞା

ଦିନ ବାରଟା ବେଳେ ସାର୍ ଆଜି ଦିନ ବାରଟା ବାଦାମବାଡ଼ି ପଛକୁ ମୋତେ ଲାଗୁଛି ଅଟୋରେ ବୋଧେ ଛାଡ଼ିଦେଇଛି ବାହାର ଅଟୋବାଲା ବାଦାମବାଡ଼ି ଷ୍ଟାଣ୍ଡରୁ ମୁଁ ପାସେଞ୍ଜରରେ ଆସୁଥିଲି ନା ନା ମୁଁ ଏକେଲା ଥିଲି କିନ୍ତୁ ଆଉ ଅଲଗା ପାସେଞ୍ଜର ମାନେ ବସିଥିଲେ ଆଉ ଅଟୋବାଲାଟା ଟିକିଏ ମୋଟା ହେଇକି ଲୋକଟା ମୁଁ ଦେଖିଲେ ଜାଣିପାରିବି ଅଟୋବାଲାକୁ

ନା ନା ଅଟୋବାଲା ଓଡ଼ିଆ ଭଳିଆ ଲାଗୁଥିଲେ ଆଉ ପେଟ୍ରୋଲ୍ ଅଟୋ ଛୋଟ ଅଟୋ ମୋ ପାଖରେ ଦୁଇ ଜଣ ବସିଥିଲେ ଆଗରେ ଜଣେ ବସିଥିଲେ

ତିରିଶ ଟଙ୍କା ତିରିଶ ଟଙ୍କା ସାର୍ ମୁଁ ବାଦାମବାଡ଼ିରୁ ଆସୁଥିଲି ହାଇକୋର୍ଟ ଛକ

ସେ ହାଇକୋର୍ଟ ପାଖରେ ଚାନ୍ଦନୀଚୌକ ପାଖରେ ଆମ ଘର ତ ନା ଅଟୋରେ ବୋଧେ ରହିଯାଇଛି କି କ'ଣ କି କେଉଁଠି ଗଳିଯାଇଛି ମୋର ଆଉ ମନେ ନାହିଁ ମୁଁ ଓହ୍ଲାଇକି ପଳାଇଆସିଲି ଆଉ ଘରେ ଆସିକି ପହଞ୍ଚିକି ଖୋଜିଲା ବେଳକୁ ମୋ ଦେଖିଲାବେଳକୁ ମୋ ବ୍ୟାଗ୍ ନାହିଁ ଆଉ

ଦେଖନ୍ତୁ ମୋ ସୁନା ଗହଣା ନପାଇଲେ ମୋ ଝିଅର ବାହାଘର ବନ୍ଦ ହେଇଯିବ ଆଉ ମୋ ଅରିଜିନାଲ୍ ଡକ୍ୟୁମେଣ୍ଟସ୍ ଗୁଡ଼ାକ ବି ନ ପାଇଲେ ମୁଁ ହଇରାଣ ହେଇଯିବି ଧନ୍ୟବାଦ ସାର୍ ଆଜ୍ଞା ସାର୍ ନମସ୍କାର